ମୁଁ ଓଡ଼ିଆରୁ ଆଉ ବିଭିନ୍ନପ୍ରକାର ଭାଷାକୁ ଭାଷାକୁ ମୁଁ ଅନ୍ୟ ଭାଷାରେ ଅନୁବାଦ କରିଅଛି ଯେମିତିକି ମୁଁ ଇଂଲିଶ୍ରେ ଓ ହିନ୍ଦୀରେ ବି କହିଅଛି ମୋତେ ଓଡ଼ିଆରୁ ହିନ୍ଦୀରେ କହିବାକୁ ବି ବହୁତ ଭଲ ଲାଗେ ଆଉ ହିନ୍ଦୀ ଭାଷା ହିଁ ମତେ ବହୁତ ଭଲ ଲାଗିଥାଏ ଆଉ ସେଥିରେ ଇଂଲିଶ୍କୁ ବି ମୁଁ ବଦଳାଇବାରେ ମୋର ବହୁତ ଭଲ ଲାଗିଥାଏ ଯେମିତିକି ମୁଁ ଖାଏ ଇଂଲିଶ୍ରେ କହିବାକୁ ଗଲେ ମୁଁ ଆଇ ଇଟ୍ ସେ ସେପରି ହିନ୍ଦୀରେ କହିଗଲେ ମେ ଖାୟା ଏସେ ଏମିତି ମୋତେ ବହୁତ ଭଲ ଲାଗିଥାଏ ସେଥିପାଇଁ ମୋତେ ଅନ୍ୟ ଭାଷାକୁ ବି କହିଲେ ତାହା ବି ବହୁତ ଭଲ ଲାଗିଥାଏ ଆମେ ଓଡ଼ିଆ ଭାଷାରୁ ବି ଶିଖିକି ବି ଅନ୍ୟ ଭାଷାକୁ ବି ଶିଖିବା ବହୁତ ଦରକାର କାରଣ ଓଡ଼ିଆ ଭାଷା ବି ଯାହା ଅନ୍ୟ ଭାଷାରେ ତାହା କହିଲେ ବି ବହୁତ ଆମକୁ ଉପଯୋଗିତା ହୋଇପାରିବ ଆମେ ଆମେ ଓଡ଼ିଆ ଭାଷାରୁ ଅନ୍ୟ ଭାଷାକୁ କିମ୍ବା ଅନ୍ୟ ଭାଷାରୁ ଓଡ଼ିଆ ଭାଷାକୁ କିଛି ଅନୁବାଦ କଲେ ତାହା ଆମର ବହୁତ ଭଲ କଥା କାରଣ ସେ ଓଡ଼ିଆ ଭାଷାଟିଏ ହେଉଛି ଆମ ପାଇଁ ବହୁତ ଭଲ ଭାଷା ସେହି ଭାଷା ହିଁ ହିନ୍ଦୀ ହିନ୍ଦୀରୁ ଆମେ ଏହା କହୁ ଯେମିତି ମେ ଜା ରାହା ହୁଁ ଯେ ତାହା ଓଡ଼ିଆରେ କହିଲେ ମୁଁ ଯାଉଥିଲି ସେପରି ଇଂଲିଶ୍ରେ ତାହା ବି କହିଲି ଆଇ ଆଇ ଗୋ ତାହା ହେଉଛି ମୁଁ ତାହା ମୋର ଅଭିଜ୍ଞତରେ ମୁଁ ଏହା ଜାଣିଥିଲି